ହଁ ଆମ ବି ଆମ ଜିଲ୍ଲାରେ ବି ମଧ୍ୟ ଷ୍ଟାଡ଼ିଅମ୍ ରହିଚି ସେମିତି ଷ୍ଟାଡ଼ିୟମ୍ରେ ବି ମଧ୍ୟ ବଡ଼ ପଡ଼ିଆ ବି ମଧ୍ୟ ରହିଛି ସେଥିରେ ସେଥି ବି ମଧ୍ୟ କ୍ରିକେଟ୍ ଖେଳ ଏବଂ ଫୁଟବଲ୍ ଭଲି ହକି ଏ ସର୍ଟ ଫୁଟ୍ ଲଙ୍ଗ୍ ଜମ୍ପ୍ ହାଇଜମ୍ପ୍ ବି ମଧ୍ୟ ଖେଳାଯାଇ ପାରିବ ତେଣୁକରି ଆୟୋଜନ କରାଯାଇପାରିବ ଆପଣଙ୍କ ଅଞ୍ଚଳରେ କୌଣସି ଷ୍ଟାଡ଼ିୟମ୍ ମଇଦାନ କିମ୍ବା ବଡ଼ ପଡ଼ିଆ ଅଛି କିି ଯେଉଁଠାରେ ସ୍ଥାନୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇପାରିବ ସେଗୁଡ଼ିକ ଏଠାକାର ସ୍ଥାନୀୟ ଲୋକମାନଙ୍କ ପାଇଁ କିପରି ଉପଲବ୍ଧ ହଁ ଆମ ଲୋକମାନଙ୍କ ପାଇଁ ବହୁତ ଭଲ ତେଣୁକରି ଆମ ଗାଁରେ ଯେଉଁମାନେ ରହିଲେ ପିଲା ପିଲା ରହିଲେ ସେମାନେ ବି ଯାଇ ମଧ୍ୟ ଷ୍ଟାଡ଼ିଅମ୍ରେ ଖେଳନ୍ତି ଖେଳକୁଦ ବି ମଧ୍ୟ କରନ୍ତି ଭଲ ବି ମଧ୍ୟ ଖେଳନ୍ତି ଷ୍ଟାଡ଼ିୟମ୍ ଷ୍ଟାଡ଼ିୟମ୍ରେ ମଧ୍ୟ ଭଲ ଜାଗା ବି ରହିଛି ଭଲ ପଡ଼ିଆ ବି ରହିଛି ବି କ'ଣ ଅଛି ଷ୍ଟାଡ଼ିୟମ୍ କିଛି ଅସୁବିଧା ନାହିଁ ବି ବଡ଼ ବଡ଼ ଯେଉଁ ଆମର ୱାର୍ଲଡ଼ କପ୍ ରହିଲା ସୁୁ ଆମର ଆଇ ପି ଏଲ୍ ରହିଲା ଟେଷ୍ଟ ରହିଲା ୱାନ୍ ଡ଼େ ରହିଲା ବି ମଧ୍ୟ ଖେଳା ଯାଇପାରିବ ଆମ ପଡ଼ିଆରେ ବି ପଡ଼ିଆ ବି ବହୁତ ଭଲ ଅଛି ବହୁତ ଭଲ ବି ମଧ୍ୟ ଘାସ ବି ବହୁତ ଭଲ ଅଛି ତେଣୁକରି ଆଉ କ୍ରିକେଟ୍ ଭଲି ବି ମଧ୍ୟ ଖେଳା ଯାଇପାରିବ ଇଣ୍ଟରନ୍ୟାସନାଲ୍ ଭଲି କବାଡ଼ି ଫୁଟବଲ୍ ସେଇଠୁ ଆମର ଆଉ ସେଇଠୁ ରହିଲା ଲଙ୍ଗ ଜମ୍ପ ହାଇ ଜମ୍ପ ଇତ୍ୟାଦି ବି ମଧ୍ୟ ଖେଳା ଯାଇପାରିବ ଆଉ ଯେଉଁ ରହିଲା ଖୋଖୋ ଖୋଖୋ ରହିଲା ସେଇଠୁ ଖୋଖୋ ବ୍ୟାଡ଼ମିଟନ୍ ଫୁଟବଲ୍ ଖୋଖୋ ବ୍ୟାଡ଼ମିଟନ୍ ଫୁଟବଲ୍ ସେଇଠୁ ବାସ୍କେଟବଲ୍ ଅନ୍ୟାନ୍ୟ ବି ବହୁତ ପ୍ରକାର କ୍ରୀଡ଼ା ବି ଅଛି ସେଠି ବି ମଧ୍ୟ ଆମ ଷ୍ଟାଡ଼ିୟମ୍ରେ ବି ମଧ୍ୟ ଖେଳ ପାଇଁ ବି ବହୁତ ପ୍ରକାର ସୁବିଧା ରହୁଛି ତେଣୁକରି ଆମେ ବି ସେ ସୁବିଧାରେ ଆମର ବି କିଛି ଅସୁବିଧା ହୁଏନି ଆମେ ବି ମଧ୍ୟ ଯାଇ ସେଠି ବି ମଧ୍ୟ ଆମେ ଖେଳିପାରୁ ବି ଆମ ଗାଁରେ ଯେଉଁ ରହିଲେ ପିଲାମାନେ ସେମାନେ ବି ମଧ୍ୟ ସେମାନେ ବି ମଧ୍ୟ ଯାଇ ଖେଳନ୍ତି ଏବଂ ବହୁତ ଭଲ ବି ଖେଳନ୍ତି